ହ୍ୟାଲୋ ହ୍ୟାଲୋ ହଁ ପୁଅ କଣ କହୁଥିଲ ହଁ ମ ଭଲ ଅଛି ତମେ କେମିତି ଅଛ ହଁ କହୁଛ ଯଦି ଦେଖିବାକୁ ଯିବା ସେଠି ସେଠି କଣ ସୁବିଧା ଅଛି ଅସୁବିଧା ଅଛି ଯିବା ବୁଲିବା କହୁନ ସେହି ବିଷୟରେ ହଁ ହଁ ଯେ ସେଠି ପାଣିର ସୁବିଧା ତ ଟିକେ ହୁଅନ୍ତା ଆଉ ତାପରେ ଟିକେ ଆଗ ପଟରେ ଯଦି ଟିକେ ବଗିଚା ଭଳିଆ ଟିକେ ଫୁଲ ଫୁଲ ଲାଗିକି ହୁଅନ୍ତା ଟିକେ ଭଲ ଲାଗନ୍ତା ହଁ ସେ ହଁ ଏବେ ତ ସବୁ ସେ ଲାଇଟ ଆଉ ବଗିଚା ପ୍ରତି ବେଶି ଟିକେ ଆକର୍ଷିତ ସେଥିପାଇଁ ବଗିଚାଟା ହେଲେ ଟିକେ ଭଲ ହୁଅନ୍ତା ସେଠି ସେତେ ଭଲ କିଛି ସୁବିଧା ନାହିଁ ସବୁ ସୁବିଧା ହେଲେ ଟିକେ ଭଲ ଲାଗନ୍ତା ହଁ ମୁଁ ଯାଇଥିଲି ଏବେ ହେଲାଣି ଦୁଇ ମାସ ତଳେ ଯାଇଥିଲି

ସେଠି ପାଣିର ସୁବିଧା ନାହିଁ ଯେ ଯେ ଜଣେ ମନ୍ଦିର ଭିତରକୁ ଯିବ ସେ ଫାଷ୍ଟ ଗୋଡ଼ଟା ଧୋଇକି ତ ପୁଣି ମନ୍ଦିର ଭିତରକୁ ଯିବ ସେଠି ପାଣିର ସୁବିଧା ନାହିଁ

ତାର ସୁବିଧା ବି ନାହିଁ ଆଉ ଏବେ ତ ଜାଣିଥିବ ସମସ୍ତେ ଟିକେ ବଗିଚା ଫୁଲ ଆଉ ଟିକେ ଲାଇଟ ଏଗୁଡ଼ାକୁ ପସନ୍ଦ କରନ୍ତି ସେଗୁଡ଼ା ବି ନାହିଁ ସେଗୁଡ଼ା ଯଦି ଥାଆନ୍ତା ଆହୁରି ବହୁତ ଲୋକ ଆସନ୍ତେ ଏଠିକି ବୁଲିବା ପାଇଁ

ଏବେ ବି ବହୁତ ଲୋକ ଆସୁଛନ୍ତି କିନ୍ତୁ ଏଗୁଡ଼ାକ ସବୁ ସୁବିଧା ହୋଇଗଲେ ସେଇଟା ଗୋଟିଏ ବଡ଼ ଦର୍ଶନୀୟ ସ୍ଥାନ ହୋଇଯାଆନ୍ତା ପୁରୀ ହେଉଛି ପ୍ରଥମ ମାନେ କଣ ତା ର ପ୍ରଥମ ଜଗନ୍ନାଥ ମନ୍ଦିର ଏଇଟା ଏବେ ତା ର ସେକେଣ୍ଡ ମାନେ ଦ୍ୱିତୀୟ ହେବାକୁ ଯାଉଛି ନା ତ ଏଇଟା ସେମିତି କିଛି ସୁବିଧା ଥିଲେ ସିନା ୟାକୁ ତା ର ମାନ୍ୟତା ମିଳିବ ଆଉ ନଥିଲେ ତାକୁ କଣ ମାନ୍ୟତା ଦିଆହେବ